ଆମର ତ ଜମି କଥା କୁହାଯାଉଛି ତ ଜମି ଆମର ଅଛେ ତିନି ଚାରି ଏକର କିନ୍ତୁ ସେ ଯେଉଁ ଜମିର କୌଣସି ଅସୁବିଧା ଯଦି ହୁଏ ହଠାତ୍ପ୍ରେ ତାହେଲେ ଆମେ ପ୍ରଥମେ ଆର୍ ଆଇ ପାଖକୁ ଯାଉ ଏବଂ ଆର୍ଆଇର ପରାମର୍ଶ କରିବୁ ତହସିଲ ନିକଟଙ୍କୁ ଯାଉ ଯଦି କୌଣସି ଅସୁବିଧା ହେଲା ଯେ ମୋର୍ଥରେ ସେଭଳିଆ ହେଇଥିଲା ଯାହାଫଳରେ ଆମର ସେଠି ସଡ଼କ ପାଖ ଜମି ଏବଂ ସେଥିରେ ଲୋକମାନେ ଆସି ସେ ସଡ଼କ ତିଆରି କରିବା ବେଳେ କହୁଥିଲେ ଯେ ନାହିଁ ଠିକ୍ ଜମେ ସଡ଼କ କରିବୁ ତେଣୁ ଜମି ଦେବାକୁ ପଡ଼ିବ କିନ୍ତୁ ସେଟା ଆମର ଜମିର ଟିକେଟ୍ ପ୍ରକୃତରେ ଟିକେଟ୍ ଥିଲା କିନ୍ତୁ ସେଟା ଲୋକମାନେ ବୁଝିନଥିଲେ ଯାହାଫଳରେ ସେଠି ଯାଇକି ଗଣ୍ଡଗୋଳ କରିବାକୁ ଲାଗିଲେ ତେଣୁ ମୁଁ ଯେତେବେଳେ କୌଣସି ଉପାୟ ନ ପାଇଲି ଆମର ସରପଞ୍ଚ ଜିବିର ସରପଞ୍ଚକୁ କହିଲି ସେ କହିଲେ ଠିକ୍ ଅଛି ଆମେ ଗୋଟେ ଲେଖା ମଧ୍ୟ ଦେଉଛୁ ଆପଣ ଯାଆନ୍ତୁ ଯାଇକି ଆରାଇନିକ ଗୋଟେକୁ ଯାଆନ୍ତୁ ପ୍ରଥମେ ସେ ମାପ କରନ୍ତୁ କରିସାରିଲା ପରେ ସେଥିରେ ଯଦି ଆପଣଙ୍କର ସନ୍ତୁଷ୍ଟ ନହେଲେ ତାହେଲେ ତ ସିଲ ପିଇକି ଜଣାଇବେ ଏବଂ ସେଇ ହିସାବରେ ମୁଁ ତାଙ୍କର ପରାମର୍ଶ କ୍ରମେ ମୁଁ ଯାଇଥିଲି ତହସିଲଦାରଙ୍କ ନିକଟକୁ ଯାହା ହେଉ ସବୁ ଅବଶତ ମୋର ଜମି ଯେଉଁ ଜମିର କେସ୍ ଯେଉଁ ଚାଲିଥିଲା ଏବଂ ଲୋକମାନେ ଯେଉଁ ଅନୁଗୁଳ କରୁଥିଲେ ସେଗୁଡ଼ିକ ଯାହା ବହୁତ ଭଲ ଭାବରେ ସମାଧାନ ହୋଇଗଲା ମୁଁ ସେଥିରେ ବହୁତ ଖୁସି ତହସିଲଦାର ଆସିକି ଆମର ଜମି ସଂକ୍ରାନ୍ତି ଜମି ସଂକ୍ରାନ୍ତିରେ ଯେତିକି ଗୁଣ ଗୁଡ଼ ଥିଲା ସେଗୁଡ଼ିକ ସମାଧାନ ହେଲା ପରେ ସେମାନେ କ'ଣ କଲେ ତାଙ୍କ ରାସ୍ତା ତାଙ୍କ ବାଟରେ କଲେ ମୋର କିଛି ଆପତ୍ତି ଅଭିଯାନ ରହିଲା ନାହିଁ ତେଣୁ ପ୍ରଥମେ ଆମେ ସେଇ ଆର୍ ଆଇ ପାଖକୁ ଯିବୁ ତା'ପରେ ଯେହେତୁ ସିଲ ପାଖକୁ ଯିବୁ ସେଥିରେ ସମାଧାନ ହୋଇଯିବ ବୋଲି ମୁଁ ବହୁତ ପରିମାଣରେ ଆଶ୍ୱାସନା କରୁଛି